ପୃଥିବୀରେ ବିଭିନ୍ନ ଦେଶ ଦେଶ ମଧ୍ୟରେ ବହୁତ ଗୁଡ଼ିଏ ଭୁଲ ବୁଝାମଣା ହୋଇଥାଏ ଏବଂ ସେମାନେ ବେଳେବେଳେ ପରସ୍ପ ପରସ୍ପରର ଶତ୍ରୁ ଭାବରେ ଆଚରଣ କରିଥାନ୍ତି କିମ୍ବା ଶତ୍ରୁ ହୋଇଥାନ୍ତି ଏବଂ ସେମାନେ ଅନ୍ତରାଷ୍ଟ୍ରୀୟ ଚାପ ଆଗରେ ମଧ୍ୟ ମୁଣ୍ଡ ନୁଆଇଁ ନ ଥାନ୍ତି ଏବଂ ସେମାନେ ପରସ୍ପରକୁ ନିଜର ଶତ୍ରୁ ବୋଲି ମାନିଥାନ୍ତି କିନ୍ତୁ ଖେଳ ହେଉଛି ଏମିତି ଏକ ଜିନିଷ ଯାହା ଶତ୍ରୁଶତ୍ରୁ ମଧ୍ୟରେ ତାହାର ଶତ୍ରୁତା ଦୂର କରି ସେମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଆଣି ଥାଏ ଆଉ ସେମାନେ ଏକ ଏକାଠି ହୋଇ ପରସ୍ପରକୁ ସମର୍ଥନ ମଧ୍ୟ କରିଥାନ୍ତି ଯେମିତି ଆମ ଦେଶ ଏବଂ ଭାରତ ମଧ୍ୟରେ ଶତ୍ରୁତା କାହାକୁ ବା ଅଜଣା କାରଣ ଆମ ଦେଶରେ ସବୁବେଳେ ଅରାଜକତା ସୃଷ୍ଟି କରିବା ପାକିସ୍ତାନ ଚେଷ୍ଟା କରିଥାଏ ତଥାପି ମଧ୍ୟ ଆମ ଭାରତ ତାହାକୁ ସହି ଥାଏ ଏବଂ ବେଳେବେଳେ ବିଭିନ୍ନ ପ୍ରକାର ପଦକ୍ଷେପ ମୂଳକ ବ୍ୟବସ୍ଥା ନେଇ ଥାଏ କିନ୍ତୁ ଯେତେବେଳେ ଆମ ଦୁଇ ଦେଶ ମଧ୍ୟରେ ଖେଳ ଉପରେ ଉପରେ ପ୍ରଶ୍ନ ଆସିଥାଏ ତେବେ ଉଭୟ ଦେଶ ବହୁତ ପାଗଳ ହୋଇଯାଆନ୍ତି ଏବଂ ସେଥିମଧ୍ୟରୁ କ୍ରିକେଟ୍ ଅନ୍ୟତମ କ୍ରିକେଟ୍ ଏମିତି ଏକ ଖେଳ ଯେଉଁ ଖେଳରେ କିି ଭାରତ ପାକିସ୍ତାନର ବହୁତ ଗୁଡ଼ିଏ ମହାନ ପ୍ଲେୟାର୍ ଦେଇଛି ଏବଂ ସେହି ପ୍ଲେୟାର୍ମାନେ ଉଭୟ ଉଭୟ ଦେଶକୁ ଖୁବ୍ ଭଲ ବ୍ୟବହାର କରିଥାନ୍ତି ଏବଂ ଖେଳାଳିମାନଙ୍କୁ ମଧ୍ୟ ସମର୍ଥନ କରିଥାନ୍ତି ଏହି ଦୁଇ ଦେଶ ଯେଉଁ ଦୁଇ ଦେଶର ବହୁତ ଗୁଡ଼ିଏ ଖେଳାଳି ପରସ୍ପରର ଖୁବ ନିବିଡ଼ ବନ୍ଧୁ ଭାବରେ ମଧ୍ୟ ଅଛନ୍ତି ଏହି ଖେଳ ଦ୍ୱାରା ଯେତେବେଳେ କ୍ରିକେଟ୍ ୱାର୍ଲଡ଼କପ୍ରେ ଭାରତ ପାକିସ୍ତାନ ଖେଳ ହୁଏ ସେତେବେଳେ ଷ୍ଟାଡ଼ିୟମ୍ ପୁରା ଭର୍ତ୍ତି ହୋଇଯାଇଥାଏ ଏବଂ ସାରା ବିଶ୍ୱର ଲୋକମାନେ ଏଇ ଦୁଇ ଦେଶର ଖେଳ ଦେଖିବାକୁ ଅନେଇ ଥାନ୍ତି ଏବଂ ଏହି ଖେଳ ଅବସରରେ ଉଭୟଦଳର ଖେଳାଳିମାନେ ପଡ଼ିିଆ ଭିତରେ ଖୁବ୍ ଶତ୍ରୁତାପୂର୍ଣ୍ଣ ଆଚରଣ କରିଥାଏ କରି ଗୋଟିଏ ଦଳ କିପରି ହେବ ସେଥିପାଇଁ ପୁରା ପ୍ରାଣପଣେ ଚେଷ୍ଟା କରିଥାନ୍ତି କିନ୍ତୁ ଯେତେବେଳେ ଖେଳ ସରିଯାଏ ସେମାନେ ସେମାନେ ଉଭୟଙ୍କର ଖୁବ ନିବିଡ଼ ବନ୍ଧ ହୋଇପାରିଥାନ୍ତି ଏବଂ କ୍ରିକେଟ୍ ଯୋଗୁଁ ଉଭୟ ଦେଶ ମଧ୍ୟରେ ଖୁବ୍ ଗୋଟେ ଭଲ ସମ୍ପର୍କ ମଧ୍ୟ ଯୋଡ଼ି ହୋଇ ପାରିଥାଏ